ମୁଁ ଦିନେ ମାଲକାନଗିରି ପାହାଡ଼ ଉପରକୁ ଯାଇଥିଲି ସେଠାରେ ତଳକୁ ଦେଖିଲି ଏକ ସୁନ୍ଦର ଗ୍ରାମର ଫଟୋକୁ ମୁଁ ମୋ ମୋବାଇଲ ଫୋନରେ ଉଠାଇଥିଲି ପାହାଡ଼ ଉପରୁ ଗ୍ରାମଟି ବହୁତ ସୁନ୍ଦର ଦେଖାଯାଉଥିଲା ଆମେ ସାଙ୍ଗସାଥି ସାଙ୍ଗ ହୋଇ ଯାଇଥିଲୁ ମାଲକାନଗିରି ପାହାଡ଼ ଉପରକୁ ସେଠାରେ ଦେଖିଲୁ ବହୁତ ସୁନ୍ଦର ସୁନ୍ଦର ପାହାଡ଼ର ଦୃଶ୍ୟ ଏବଂ ଗ୍ରାମର ଦୃଶ୍ୟ ପାହାଡ଼ ଉପରୁ ଦେଖିଲା ବେଳେ ଗ୍ରାମର ଦୃଶ୍ୟ ବହୁତ ଅତି ସୁନ୍ଦରମୟ ଥିଲା ତେଣୁ ଆମେ ତାକୁ ମୋବାଇଲ ଫୋନରେ ଏବଂ କ୍ୟାମେରାରେ ତାକୁ ଉଠାଇଥିଲୁ ସେଠାରେ ବହୁତ ସୁନ୍ଦର ସୁନ୍ଦର ଝରଣା ମଧ୍ୟ ଥିଲା